ଯୋଗ ଶିଖିବା ସମସ୍ତଙ୍କର ସ୍ୱାସ୍ଥ୍ୟ ପାଇଁ ହେଉଛି ବହୁତ ଲାଭଦାୟକ ସ୍ୱାସ୍ଥ୍ୟ ବି ବହୁତ ଭଲ ରୁହେ ଯୋଗ ଶିଖିବା ପାଇଁ ଗୋଟେ ଚ୍ୟାନେଲ୍ ରହିଛି ଆସ୍ଥା ଚ୍ୟାନେଲ୍ ଆସ୍ଥା ଚ୍ୟାନେଲ୍ରୁ ବହୁତ କିଛି ଶିଖିହୁଏ ସେଥିରେ ଯୋଗ ଦେଖିକି କରିହୁଏ ଯୋଗ ଶିଖିଲା ସମୟରେ ଜଣ ଜଣଙ୍କର ବହୁତ ଅସୁବିଧା ହୁଏ ମଧ୍ୟ ହୁଏ କାହିଁକିନା ଯଦି ମୋଟା ହୋଇଯାଇଥିବେ ପେଟ ଭାରି ପଡ଼ିଥିବ ତା'ହେଲେ ଧଇଁସଇଁ ଲାଗେ ଟିକିଏ ସେଥିପାଇଁ ଅସୁବିଧା ହୁଏ କିନ୍ତୁ କରିବା କଥା ଯୋଗ ସମସ୍ତେ ଯୋଗ କଲେ ଦେହର ଭଲ ରୁହେ ଆଉ ସମସ୍ତଙ୍କର କେତେ ଜଣଙ୍କରୁ ବହୁତ ରୋଗ ବି ଭଲ ହୋଇଯାଏ ସେହି ଯୋଗରୁ ହିଁ ଔଷଧ ମଧ୍ୟ ଖାଇବାକୁ ପଡ଼ିନଥାଏ ସେଥିପାଇଁ ଯୋଗ ସମସ୍ତେ କରିବା ଉଚିତ୍ ଆଉ ସମସ୍ତଙ୍କ ପାଇଁ ଲାଭଦାୟକ ଯୋଗ ଏବଂ ସେଥିରୁ କେତେଟା ଯୋଗ ବହୁତ କଷ୍ଟଦାୟକ ଥାଏ ତା'ମାନେ କରିହୁୁଏନି ସମସ୍ତେ କେତେ ଜଣ ଭାବନ୍ତି ତା'ମାନେ ବହୁତ ସହଜ କିନ୍ତୁ ତାହା ନୁହଁ ଯୋଗଟା ବହୁତ କରିବାଟା କଷ୍ଟ ହୁଏ କିନ୍ତୁ ସବୁଦିନ କଲେ ଆମେ ସେଥିରୁ ଭଲ ଭାବରେ ସୁବିଧାରେ କରିପାରିବା ଆଉ ଦେହ ପାଇଁ ଭଲ ରହିବ